ହଁ ମୁଁ ପ୍ରଥମେ ଯେତେବେଳେ ମୋତେ ସାତ ଆଠ ବର୍ଷ ହୋଇଥିଲା ମୁଁ ସେତିକିବେଳେ ହିଁ ପହଁରିବାଟା ଶିଖିଥିଲି ମୋ' ସାଙ୍ଗ ସହିତ ମୁଁ ପୋଖରୀକୁ ଗାଧୋଇବାପାଇଁ ଯାଇଥିଲି ମୋତେ ତ ପହଁରା ଆସିନଥାଏ ସେ ମୋତେ ହଠାତ୍ କି ପଛପଟୁ ପାଣିକୁ ଠେଲା ଦେଲା ଆଉ ମୁଁ ସେବେଠାରୁ ଭାରି କଷ୍ଟରେ ସେଇଦିନ ହିଁ ପହଁରାଟା ଶିଖିଥିଲି ମୋ ପ୍ରିୟ ସାଙ୍ଗ ମୋତେ ମୋ' ପହଁରାଟା ଶିଖାଇଥିଲା